ହଁ ଆମର୍ ଟିଫିନ୍ ଦୁକାନ୍ ବି ବହୁତ୍ ଭଲ୍ କାଁ ଯେ ଟିଫିନ୍ ଦୁକାନ୍ ଅଛେ ବଏଲେ ଆମ୍କେ ବହୁତ୍ ପାଖେ ବି ହଉଛେ ସୁବିଧା ହେଇଯାଉଛେ ଖାଇ ପାରୁଛୁଁ ଆର୍ କାଁଯେ ଅନ୍ଲାଇନ୍ କର୍ବ ବଏଲେ ବହୁତ୍ ଖରାପ୍ ବି କାଁଯେ କି କେନେ କାଣା ହେଇଥିବା କାଣା ନାଇଁ ସେଟାକେ ଆମେ ଖାଇଦେମୁ ନିହାତି ବନେଇକରି ଖାଏବାଟା ଟିକେ ଅଲ୍ଗା ବି ହେସି ଆଉ ଟିଫିନ୍ ଦୁକାନ୍ ଦେଖିକି ଖାଏବ ଇଆଡ଼େ କରୁଥିବେ ଇଆଡ଼େ ଖାଉଥିବ ଗରମ୍ ଗରମ୍ ଅଲ୍ଗା ଲାଗ୍ବା ବହୁତ୍ ଅଲ୍ଗା ନିହାତି ଟିଫିନ୍ ଦୋକାନ୍ କାଁଯେ ଆମର୍ ପାଖେ ବି ହଉଛେ ମୋର୍ ସାଙ୍ଗମାନେ ସାଙ୍ଗେ ଖାଉ ବି ଯାଉଛୁ ସବୁବେଲେ ଆରାମ୍ସେ ଆର୍ ଅନ୍ଲାଇନ୍ କରିଥିବ ଅନ୍ଲାଇନ୍ ଜିନିଷ୍ କେତେବେଲେ ଖାରାପ୍ ଥିବା କେତେବେଲେ ଭଲ୍ ନାଇଁ ଥାଏ କେତେବେଲେ କେତେବେଲର୍ଟା ହେଇଥିବା କେ କେତେ ଦିନ୍ ସେ ଆଠ୍ ଦିନ୍ ଦଶ୍ ଦିନ୍ ହେଇଥିବା ସେଟା ଗୁଟେ ଖାଏବ ସେଟାଟେ ଖାଇ କରି ନିଜର ଦେହ ଖରାପ୍ ହେଇଯିବା କେତେବେଲେ କାଣା ପଡ଼ିବିଥିବା କିଛି ଜଣା ନାଇଁପଡେ ସେଥିପାଇଁ ନିଜେ ଦେଖ ନିଜେ ଖଅ ନିଜେ ଦେଖିକରି ଖାଏବ ବଏଲେ ନିଜ ନିଜର୍ ଦେହ ବି ଭଲ୍ ରଖି ପାର୍ବ ନିଜର୍ ସବୁ କିଛି ଆରାମ୍ସେ ରଖି ପାର୍ବ କାଁଯେ ସେଥିପାଇଁ ଏଖା ଅନ୍ଲାଇନ୍ ଜିନିଷ୍ ସାମାନ୍ ୟୁଜ୍ କର୍ବ ଚଲ୍ବା କାଁଯେ ଖାଏବା ଜିନିଷ୍ ୟୁଜ୍ କର୍ବାଟା ବହୁତ୍ ଖାରାପ୍ କାଁଯେକିନି ନିଜେ ବନେଇ କରି ଖ ନାଇଁ ତ ଆରାମ୍ସେ ଦେଖିକି ଦୁକାନର୍ଟା ଖଅ